ମୁଁ ରୋଷେଇ କଲାବେଳେ ଏମିତି କେତେପ୍ରକାର ଅଘଟଣ ହେଇଛି ଯେ ଠିକଣା ନାହିଁ ଥରେ ଫୋଟକା ହେଇଗଲା ହଠାତ୍ ରୋଷେଇ କରୁ କରୁ ତେଲ ଛିଟିକା ପଡ଼ିଗଲା ମୁଁ ସେଇଠୁ ହଠାତ୍ ଗଲି ପାଖରେ ଟିକିଏ ପେଷ୍ଟ୍ ମାରି ଦେଇକି ମେଡ଼ିକାଲ୍ଟେ ପଳେଇଲି କାରଣ ବଡ଼ ଧରଣର ଫୋଟକାଟା ହେଇଥିଲା ତ ସେଥିପାଇଁ ମୁଁ ଗଲି ହସ୍ପିଟାଲ୍ ହସ୍ପିଟାଲ୍ରେ ଡକ୍ଟର୍ ଦେଖିଲେ ସେ କ'ଣ ମେଡ଼ିସିନ୍ ଲେଖିଲେ ଖାଇବା ପାଇଁ ଶୁଖିବା ପାଇଁ ତା'ପରେ ଗୋଟେ ଦେଲେ ଲେଖି ଲଗାଇବା ପାଇଁ ତା'ପରେ କମିଲା ତଥାପି ଆଠ ଦଶ ଦିନ ଉପରେ ପଳେଇଲା ଚିହ୍ନ ବି ବହୁତ ଦିନ ଯାଏଁ ରହିଲା ଏମିତି ପୁଣି ଆଉ ଥରେ କ'ଣ ହେଇଛି ନା ତେଲ କଢ଼େଇ ବସେଇଥିଲି ସେ କ'ଣ ହେଇଛି ନା ତେଲ କଢ଼େଇ ଉପରକୁ ନିଆଁ ଉଠିଗଲା ଯେ ମୋର ମନେ ନାହିଁ ଛଣା ଛଣି କରୁଥିଲି ତେଲ କଢ଼େଇ ବସେଇଦେଇ ଆସି ଏପଟେ ଠିଆ ହେଇଛି ସେଇଠୁ କଢ଼େଇଟା ଜଳି ଉଠିଛି ମୁଁ ଦୌଡ଼ିକି ଗଲାବେଳକୁ ନିଆଁ ଯେମିତି ଧାଁସ ହେଇଯାଇଛି ଘରସାରା କିଚେନ୍ ସାରା ଦେଖିଲାବେଳକୁ ଜଳୁଛି କଢ଼େଇ କିଛି ଉପାୟ ନ ପାଇ କ'ଣ କରିବି ସେଇଠୁ ଇଏ କରିଦେଲି ହଠାତ୍ କିନା ପକେଇଦେଲି ପାଣି ମୋର ମାନେ ପାଣି ପକେଇବା କଥା ନୁହେଁ କିନ୍ତୁ ପାଣି ପକେଇଦେଲି କିନ୍ତୁ ନିଆଁଟା ମୋ ଉପରକୁ ଉଠି ଆସିଲା ଯାହା କି ମୋ ମୁହଁ ଫୁହଁ ପୋଡ଼ିଗଲା ଭଳିଆ ହେଇଗଲା ଏମିତି ଆସ୍ତେ ଆସ୍ତେ ଚୁଟି ଫୁଟିରେ ଟିକିଏ ଏମିତି ନିଆଁ ଧାଁସରେ ଏମିତି ଜଳିଲା ଭଳିଆ ହେଇଗଲା ମୁହଁ ଫୁହଁ ଲାଲ୍ ହେଇକି ଇନ୍ଫେକ୍ସନ୍ ଭଳିଆ ଲାଲ୍ ଲାଲ୍ ହେଇଗଲା ସେଇଠୁ କିଛି ଗୋଟେ ଦୁଇ ଦିନ ଯାଏଁ ମୁହଁ ପୋଡ଼ିଲା ମୁଁ ହସ୍ପିଟାଲ୍ରେ ଯାଇ ଆଡ଼ମିଟ୍ ହେଇଗଲି ହାତରେ ବି ଫୋଟକା କିଛି ହେଇଥିଲା ଯାଇ ଆଡ଼ମିସନ୍ ହେଲି ହେଠୁ ଆଡ଼୍ମିସନ୍ ହେଲାପରେ ହେଉଠୁ ମୁଁ ଦୁଇ ଦିନ ଖଣ୍ଡେ ରହିଲି ତା'ପରେ ମାନେ ମୋର ମାନେ ଦେହ ଫେହ କ'ଣ ହେଇଯାଉଥାଏ ମେଡ଼ିସିନ୍ ଦେଲା ଡକ୍ଟର୍ ସେଇଠୁ ଦେଲେ ଟିକିଏ ଇଏ କରି ଟିକିଏ ରିକଭରି ହେଲି ତା'ପରେ ଆସିଲି ବଡ଼ ଧରଣରେ ହେଇଯାଇଥିଲା